ଓଡ଼ିଶାର ମନୋରଞ୍ଜନ୍ ଶିଳ୍ପରେ ସୋସିଆଲ୍ ମିଡ଼ିଆ ଏବଂ ଅନ୍ଲାଇନ୍ ପ୍ଲାଟ୍ଫର୍ମ୍ ରେ ୟୁଟ୍ୟୁବ୍ ଟ୍ଵିଟର୍ ଇନ୍ଷ୍ଟାଗ୍ରାମ୍ର ଭୂମିକା ବହୁତ୍ କିଛି ରହିଛି ଯେନ୍ତାକରି କି ୟୁଟୁବ୍ ରେ ଆମେ ଆମର୍ ମନ୍କେ ବିଚଲିତ ହଉଥିଲେ ଏଣ୍ଟରଟେନମେଣ୍ଟ୍ କର୍ବାର୍ ଲାଗି ଆମେ ୟୁଟ୍ୟୁବ୍ ଦେଖ୍ସୁଁ ଆର୍ ବହୁତ୍ କିଛି ଜାନିପାରୁସୁଁ ଶିଖିପାରୁସୁଁ ତାପରେ ଟୁଇଟର୍ ରେ ବି ଆମେ ହେନ୍ତା ନିଜର୍ ମନକେ ଏଣ୍ଟରଟେନମେଣ୍ଟ୍ କର୍ବାର୍ ଲାଗି ବହୁତ୍ କିଛି ଜାନିପାରୁସୁଁ ଆର୍ ଶିଖିପାରୁସୁଁ ଇନ୍ଷ୍ଟାଗ୍ରାମରେ ବି ଆମେ ହେନ୍ତା ବହୁତ୍ କିଛି ଜାନିପାରୁସୁଁ ଆର୍ ଶିଖିପାରୁସୁଁ ୟୁଟ୍ୟୁବ୍ରେ ଆମର୍ ଦେଶରେ ଆମର୍ ରାଜ୍ୟରେ କାଣା ହଉଚି କାଣା ନାଇ ହଉଚି ଆମେ ସବୁକିଛି ଜାଣିପାରୁଚୁଁ ଗାେଟେ ସେକେଣ୍ଡ୍ ରେ ହେନ୍ତା ଟୁଇଟର୍ ଇନ୍ଷ୍ଟାଗ୍ରାମ୍ରେ ବିଲ୍ ଆମେ ବହୁତ୍ କିଛି ଜାନିପାରୁଛୁଁ ଆମର୍ କାଣା ହଉଛି କାଣା ନେଇ ତାପରେ ରାଜନୀତି ଜିନିଷ୍ଟା ଆମର୍ କାଣା ହଉଚେ ତାପରେ ବହୁତ୍ କିଛି ଆମେ ଜାଣିପାରୁଛୁ ୟୁଟ୍ୟୁବ୍ ଇନ୍ଷ୍ଟାଗ୍ରାମ୍ ଟୁଇଟର୍ରେ ତାପରେ ଆମେ ଏଣ୍ଟରଟେନମେଣ୍ଟ୍ କରିପାରୁଚୁଁ ଆମର୍ ହିସାବେ ଆମେ ଫିଲ୍ମ୍ ବି ଦେଖିପାରୁଚୁଁ ସବୁକିଛି ଆମକୁ ବହୁତ୍ କିଛି ହେଲ୍ପ୍ କରୁଛି ସୋସିଆଲ୍ ମିଡ଼ିଆ